ଯୋଗ ହେଉଛି ଏପରି ଏକ ଜିନିଷ ଯାହାକୁ ଯୋଗ ଅଭ୍ୟାସ କରିବା ଦ୍ୱାରା ଶରୀରର ଅଶୀ ପ୍ରତିଶତ ରୋଗ ଭଲ ହୋଇଯାଇଥାଏ ତେଣୁ ଡାକ୍ତରଖାନାକୁ ଯିବାକୁ ପଡ଼ିନଥାଏ ଶରୀର ସୁସ୍ଥ ରହିବାରେ ଯୋଗ ଏକ ଅମୂଲ୍ୟ ରତ୍ନ ଭାବେ ପୁରାଣରେ ବର୍ଣ୍ଣିତ ଅଛି ଯୋଗର ମାଧ୍ୟମ ହେଉଛି ବାୟୁକୁ ବା ପବନକୁ ପୂରକ ଭାବରେ ଶରୀର ଭିତରକୁ ପବନ ପ୍ରବେଶ କରିବ ଏବଂ କୁମ୍ଭକନରେ ନେଇ କୁମ୍ଭକ ଭାବରେ ନେଇକି ଶରୀର ଭିତରେ ବାୟୁକୁ ରଖିବ ଏବଂ ତାଟକ ଭାବରେ କିଛି ସମୟ ବାୟୁକୁ ଶରୀର ମଧ୍ୟରେ ରଖିବା ପରେ ରେଚକ ଭାବରେ ବାୟୁକୁ ଶରୀର ଭିତରୁ ବାହାର କରିବ ଏହିପରି ଭାବରେ ଅଭ୍ୟାସଗତ କଲେ ସେ ବ୍ୟକ୍ତି ଜଣକ ଏକ ଯୋଗାରୂଢ଼ ପୁରୁଷ ହୋଇଥାଏ ଏବଂ ସାଧକ ଭାବରେ ପରିଗଣିତ ହୋଇଥାଏ ତେଣୁ ସେହି ବାୟୁ ସଞ୍ଚାଳନ ଦ୍ୱାରା ଶରୀରର ନାନା ଅଙ୍ଗ ଯାହାକି ପରିବର୍ତ୍ତନ ଘଟିଥାଏ ପରିପକ୍ୱତା ଆସିଥାଏ ଏବଂ ଶରୀର ସୁସ୍ଥ ହୋଇଥାଏ ତେଣୁ ସମସ୍ତେ ଯୋଗ କରିବା ଆବଶ୍ୟକ ଏକ କଥା ପ୍ରବାଚ ଅଛି କର ଯୋଗ ଦୁରା ରୋଗ